ହଁ ଆମେ କଲମୀ ମଞ୍ଜିରୁ ଉଦ୍ଭିଦ ବୃଦ୍ଧି କରାଇ ଥାଉ ମଞ୍ଜି ବିଭିନ୍ନ ଗଛ ଆମେ କରୁଉଁ ଆମ୍ବ ଗଛ ନଡ଼ିଆ ଗଛ ପଣସଗଛ ପିଜୁଳି ଗଛ ଭେଣ୍ଡି ବାଇଗଣ ଟୋମାଟୋ ବିଭିନ୍ନ ପ୍ରକାରେ ମଞ୍ଜି କଲମୀ କରି ଆମେ ବହୁତ ଉତ୍ପାଦନ ପାଉ କିନ୍ତୁ ଆମେ ତାଧିରୁ ବହୁତ ଶିଖଉଁ ମଞ୍ଜିରୁ କଲମୀ କରି ବିଭିନ୍ନ ପ୍ରକାର ଗଛ କରୁଉଁ ଛୋଟରୁ ବଡ଼ କରି କିରି ତାଧିରୁ ବହୁତ ବିଭିନ୍ନ ପ୍ରକାର ଫଳ ଆମେ ପାଉ